ଆମେ ସମସ୍ତେ ଭାବୁଛନ୍ତି ଯେ ବିଦ୍ୟାଳୟର ରେ ଶିକ୍ଷା ଦିଆଯାଇଥିବା ବେଲେ ସମସ୍ତ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ପଢ଼ିବା ନିହାତି ଆବଶ୍ୟକ ଯଦି ଛାତ୍ରଛାତ୍ରୀମାନେ ବିଦ୍ୟାଲୟକୁ ଶିକ୍ଷା ଦିଆଯାଇଥିବା ବେଲେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଯିବା ନି ନିହାତି ଦରକାର ଏବଂ ଯେଉଁମାନେ ଭଲ ପାଠ ପଢ଼ିବାକୁ ପସନ୍ଦ କରିଥାନ୍ତି ଏବଂ ସେମାନେ ଚାକିରି କରିବା ପାଇଁ ଉଚ୍ଚ ଶିକ୍ଷା କରିଥାନ୍ତି ଅଧା ପିଲାମାନେ ପରିବାରିକ ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି ଯେଉଁ ପିଲାମାନେ ଭଲ ପଢ଼ିଥାନ୍ତି ସେମାନେ ପାରିବାରିକ ବ୍ୟବସାୟ କରନ୍ତି ନାହିଁ ଯେଉଁମାନେ ନିଜର ଭବିଷ୍ୟତରେ ଚାକିରୀ କରିବା ପାଇଁ ଉଚ୍ଚ ଶିକ୍ଷା ପାଠ ପଢ଼ିବାକୁ ସୁଯୋଗ ପାଇଥାନ୍ତି ଏବଂ ଆମ ଅଞ୍ଚଲରେ ଗରିବ ଚାକିରୀ କରିବାକୁ ପସନ୍ଦ କରନ୍ତି ହେଲେ ତାକୁ ଚାକିରି ମିଲେ ନାହିଁ ଏବଂ ଯେଉଁମାନେ ଭଲ ପାଠ ପଢ଼ି ନଥାନ୍ତି ସେମାନେ ଲାଞ୍ଚ ଦେଇ ଚାକିରି ପାଉଛନ୍ତି